ହଁ ସାର ନମସ୍କାର ହଁ ଟିକେ ବିଜି ରହି ଯାଇଥିଲି ତ ନାଇଁ ସାର କାମ ତ ବିଲକୁଲ ନାଇଁ ନ ସେଥିଲାଗି ତ ଆପଣଙ୍କୁ କଲ୍ କରିଛି

ପଇସା ପତର ଛାଡ଼ନ୍ତୁ ଆଜ୍ଞା ଚଳିବାର ଭଲକେ ବି ନାଇଁ ହେବା ଆପଣ ଦେଖନ୍ତୁ କେଉଁ କେଉଁ ଆଡ଼େ କାମ କୁମା ଗୋଟେ ମୋତେ ଲଗେଇ ଦେଉନୁ ଇଆଡ଼େ ସିଆଡ଼ୁ କରି

ଭଲ ହେବ ଆଜ୍ଞା ଯେମିତି କ୍ୟାରେକ୍ଟର ହେଲେ ବି ମୁଁ ରୋଲ୍ ପ୍ଲେ କରିପାରିବି

ଡାଇରେକ୍ଟର ତ ଆପଣ ଅଛନ୍ତି ନାହିଁ ହଁ ଆପଣଙ୍କ ବି ହେବା ଯେ ଆଜି ସାତ ତାରିଖ ହଉ ଠିକ ଅଛି ଆଜ୍ଞା ଅଡିସନଟା କିଏ ନେଉଛି କି ଆଜ୍ଞା

ହଁ ଠିକ ଅଛି ସାର